ହ୍ୟାଲୋ ହଁ ଅଛନ୍ତି ଡକ୍ଟର ଯେ କ'ଣ ହେଇଛି ହ ନାଇଁ ସାର୍ ଅଛନ୍ତି ଯେ କେବେ ଆସିବ କହୁନାହାନ୍ତି

ନାଇଁ କାଲି ଆସନ୍ତୁ କାଲି ପଳେଇଆସ କାଲି ଦେଖେଇ ଦେବ ହଁ ଠିକ୍ ଅଛି କାଲି ଆସନ୍ତୁ ଦେଖୁ ଓ ଆର ଏସ୍ ଯଦି ନବାର ଥିଲା କାଲି ଆସନ୍ତୁ କାଲି ଚେକଅପ୍ କରିଦେବା ଚେକ୍ କରିଦେଲେ କ'ଣ କ'ଣ ନାହିଁ କେଉଁ ଅଣ୍ଟା ପେନ୍ ହେଉଛି ନା ମୁଣ୍ଡବଥା ନା ଗୋଡ଼ ବଥା ସେ ଯେକୌଣସି ରୋଗର ଯାହା କିଛି ହେଇଥିବ ଜଣାପଡ଼ିବ ଦେଖେଇଦେବା ଆଉ ଏଠି ତ ଆମର ଅଛନ୍ତି ଯେଉଁ ଗୁଟିଆ ସାର୍

ହଁ ଫ୍ରୀରେ ଦେଉଛନ୍ତି ଯାହା ବାକି ଫୁଣି ଲେଖିଦିଅନ୍ତି ଆମର ମେଡ଼ିସିନ୍ ଷ୍ଟୋର୍ରୁ ଆଣିବ ବୋଲି ଆଉ ଲେଖି ଦେଉଛନ୍ତି ଯଦି ନ ଯେଉଁଗୁଡ଼ା ନ ମିଳିବ ବାହାରୁ ଲେଖି ଦେଉଛନ୍ତି ତୁ ଫ୍ରିରେ ବି ମିଳୁଛି ଆଉ ହଁ ହେନ ସଫାସୁୁତୁରା କରୁଛନ୍ତି ବହୁତ ଆମର ଯେଉଁ ଅଛନ୍ତି ବହୁତ ସଫା ସୁୁତୁରା କରୁଛନ୍ତି ଆମ ଦେହ ସଫା ହେଉଛି ଆଉ ହଁ ହଁ ଆପଣ ଆସନ୍ତୁ ଆଉ ନେଇକିରି ଦେଖେଇଦେବା ହଁ ହଉ